ଆମ ଜିଲ୍ଲା ବାଲେଶ୍ୱର ଆମ ଜିଲ୍ଲା ବାଲେଶ୍ୱରରେ ବହୁତ ଦାର୍ଶନିକ ସ୍ଥାନ ରହିଛି ଯେମିତିକି ଚାନ୍ଦିପୁର ପଞ୍ଚଲିଙ୍ଗେଶ୍ୱର ଏବଂ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ ନୀଳଗିରି ଜଗନ୍ନାଥ ମନ୍ଦିର ଏବଂ ନୂଆ ଆମର ହେଇଛି ଇମାମୀ ଜଗନ୍ନାଥ ମନ୍ଦିର କ୍ଷୀରଚୋରା ଗୋପୀନାଥ ମନ୍ଦିର ତାଳସାରି ଉଦୟପୁର ଆଦି ବେଳାଭୂମି ରହିଛି ଫାର୍ଷ୍ଟ ହେଲା ପଞ୍ଚଲିଙ୍ଗେଶ୍ୱର ପଞ୍ଚଲିଙ୍ଗେଶ୍ୱର ପ୍ରସିଦ୍ଧ ହେଲା କେବଳ ଶିବଙ୍କ ପାଇଁ କାରଣ ପାଞ୍ଚଟି ଲିଙ୍ଗ ଥିବାରୁ ତାହାକୁ ଆମେ ପଞ୍ଚଲିଙ୍ଗେଶ୍ୱର ବୋଲି ତା'ର ନାମରୁ ଆଖ୍ୟାକରଣ କରାଯାଇଛି ଏହି ପଞ୍ଚଲିଙ୍ଗେଶ୍ୱରରେ କେବଳ ପାହାଡ଼ ଘଞ୍ଚ ଜଙ୍ଗଲ ଅରଣ୍ୟ ଝରଣା ବୋହି ଯାଉଥାଏ ଏହିସବୁ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ କିନ୍ତୁ ପଞ୍ଚଲିଙ୍ଗେଶ୍ୱର ଏମିତି ଆକର୍ଷଣ ରହିଥାଏ ଯେ ଆକର୍ଷଣ ରହିଥାଏ ଯେ ଥରେ ଆସିଲେ ବାରମ୍ବାର ଆସିବାକୁ ଇଚ୍ଛା ହୋଇଥାଏ ଏବଂ ସମସ୍ତଙ୍କ ମାନସିକ ମାନସିକ ପୂର୍ଣ୍ଣ ହୋଇଥାଏ ତାଙ୍କର ସୁଫଳ ପାଇଥାନ୍ତି ପଞ୍ଚଲିଙ୍ଗେଶ୍ୱରରେ ସରସ୍ୱତୀ ପୂଜା ସମୟରେ ମେଳା ବସିଥାଏ ମେଳା ବହୁତ ଧୁମ୍ଧାମ୍ରେ ହୋଇଥାଏ ଲୋକମାନେ ବହୁତ ଭାବେ ମାନେ ବହୁତ ବାଟରୁ ଆସନ୍ତି ପଞ୍ଚଲିଙ୍ଗେଶ୍ୱରରେ ଆସନ୍ତି ବୁଲନ୍ତି ଏମିତିକି ନୂଆବର୍ଷରେ ବଡ଼ଦିନରେ ଆସି ଭୋଜି ଭାତ କରି ଜଙ୍ଗଲ ମଧ୍ୟରେ ଭୋଜି ଭାତ କରି ଖାଇ ଯାଆନ୍ତି ଯେ ମେଳା ଯେ ବସିଥାଏ ଲୋକମାନେ ବହୁତ ବାଟରୁ ଆସିଥାନ୍ତି ମେଳାରେ ବୁଲା ବୁଲି କରନ୍ତି ଏବଂ ସେଠି ଗୋଟି ସେଠି ଗୋଟି ମେଳାରେ ଗୋଟିଏ ଯଜ୍ଞ ହୋଇଥାଏ ସେହି ଯଜ୍ଞରେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି ତା'ପରେ ପଞ୍ଚଲିଙ୍ଗେଶ୍ୱରରେ ମଧ୍ୟ ମହୋତ୍ସବ ହୋଇଥାଏ ସେଠାରେ ବି ଲୋକମାନେ ବିଭିନ୍ନ ଅଭିନେତା ମଧ୍ୟ ବି ଆସିଥାନ୍ତି ତା'ପରେ ହେଲା ଆମ ଦ୍ୱିତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିର ନୀଳଗିରି ଜଗନ୍ନାଥ ମନ୍ଦିରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଇଥାଏ ସେହି ସ୍ଥାନକୁ ମଧ୍ୟ ସମସ୍ତେ ଆସନ୍ତି ବୁଲା ବୁଲି କରନ୍ତି ବୁଲା ବୁଲି ସାରି ଯାଆନ୍ତି ଗୋଟେ ହେଲା ଚାନ୍ଦିପୁର କ୍ଷେପଣାଅସ୍ତ୍ର ଘାଟି ଏଇଟା ପ୍ରାୟ ସମସ୍ତେ ଜାଣନ୍ତି ଯେ ଚାନ୍ଦିପୁରରେ କ୍ଷେପଣାଅସ୍ତ୍ର ଘାଟି ରହିଛି ସେ ଚାନ୍ଦିପୁର ବି ବୁଲିବା ପାଇଁ କି ବଣଭୋଜି ଆକାରରେ କରିହେବ ଝାଉଁ ଅଞ୍ଚଳରେ ବୁଲା ବୁଲି ସମୁଦ୍ରକୂଳରେ ବୁଲା ବୁଲି ମଧ୍ୟ ବହୁତ ସୁନ୍ଦର ଜାଗାରୁ ରହିଛି ଯାହାର ଦୃଶ୍ୟ ମାନେ ବର୍ଣ୍ଣନା ହିଁ କରିହୁଏ ନାହିଁ ତା'ପରେ ହେଲା କ୍ଷୀରଚୋରା ଗୋପୀନାଥ ମନ୍ଦିର ଏହି କ୍ଷୀରଚୋରା ଗୋପୀନାଥ ମନ୍ଦିର କେବଳ କ୍ଷୀରା ଭୋଗ ପାଇଁ ପ୍ରସିଦ୍ଧ ହୋଇଥାଏ ଏହି କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଲୋକମାନେ ବହୁତ ଭାବରେ ସେ ଯାଆନ୍ତି ଦର୍ଶନ ଠାକୁରଙ୍କୁ ଦର୍ଶନ କରନ୍ତି ବୁଲା ବୁଲି କରି ଆସନ୍ତି ତା'ପରେ ହେଲା ତାଳସାରି ଉଦୟପୁର ତାଳସାରି ଉଦୟପୁରରେ ମଧ୍ୟ ସମୁଦ୍ର ଏରିଆ ଝାଉଁ ବଣ ରହିଛି ସେଠାରେ ମଧ୍ୟ ବି ସମସ୍ତେ ବୁଲା ବୁଲି କରନ୍ତି ଭୋଜି କରନ୍ତି ଏବଂ ଆନନ୍ଦରେ ସେସବୁକୁ ଉଲ୍ଲେଖ କରିଥାନ୍ତି ଏଥର ତ ବାଲେଶ୍ୱରରେ ନୂଆ ହେଇଛି ଇମାମୀର ତୃତୀୟ ଶ୍ରୀକ୍ଷେତ୍ର କହୁଛନ୍ତି ଇମାମୀ ପେପର୍ ମିଲ୍ ଜଗନ୍ନାଥ ମନ୍ଦିର ସେଠାରେ ବି ଲୋକମାନଙ୍କର ଭିଡ଼ ଲାଗି ରହିଛି ସେଠାରେ ପ୍ରସିଦ୍ଧ ହେଲା ପ୍ରସିଦ୍ଧ ହେଲା ଫେଣି ଭୋଗ ଯାହାକି ସମସ୍ତେ ଖାଇବାରେ ଖାଉଛନ୍ତି ନେଉଛନ୍ତି ଯାହା ଯେହେତୁ ପୁରୀରେ ଯେଉଁ ପ୍ରସାଦ ମିଳେ ଏଠି ବି ମଧ୍ୟ ସେଇ ପ୍ରସାଦ ମିଳୁଛି ଏହାକୁ ମଧ୍ୟ ତୃତୀୟ ଶ୍ରୀକ୍ଷେତ୍ର ଆଖ୍ୟା ଦିଆଯାଇଛି ସେଥିପାଇଁ ଏହାକୁ ପୁରୀ ଭୋଗ ବୋଲି ସମସ୍ତେ କୁହନ୍ତି